ହଁ କିଏ ପାଲଙ୍କି ଆମେ ବଲାଙ୍ଗୀର ର ସିନେମା ହଲ୍କେ ଇ'ଟା ଫିଲ୍ମ ଦେଖିବାକୁ ଯିବୁ ହଁ ହେଲେ ତୁମର୍ ଘରର୍ କିଏ କିଏ ଯିବେ ହଁ ହଁ ତ ଆମେ ସନ୍ଧ୍ୟାରେ ଫିଲ୍ମ ଦେଖବାର୍ ଲାଗି ଯିମା ହଁ ଆମର୍ ଘରର୍ ବି ଇ'ଟା ସଭେ ଯିବେ ବାପା ମାଆ ଦାବା ଦିଦି ସଭେ ଆମର୍ ଫ୍ୟାମିଲି ସାରା ସବୁ ଯିବେ ହଁ ଜିମା କହେଲେ ସଭେ ତ ମଜାମସ୍ତିରେ ଅଛନ୍ ଜିମା ଦେଖି ପୁରା ଫ୍ୟାମିଲି ସାରା ସଭେ ଜିମା ତୁମର୍ ଫ୍ୟାମିଲି ଆମର୍ ଫ୍ୟାମିଲି ସଭେ ଜିମା ବେଲେ ବହୁତ୍ ଭଲ୍ ଲାଗ୍ବା ମଜା ବି ଲାଗ୍ବା ହଁ ଗୁଟେ ସାଙ୍ଗେ ତ ସବୁ କର୍ମା ସେ ଗୁଟେ ଗାଡ଼ିରେ ଏକା ଜିମା ବହୁତ୍ ଭଲ୍ ଲାଗ୍ବା ମଜା ବି ଲାଗ୍ବା ଫିଲ୍ମ ବି ଦେଖ୍ମା ହଁ ଫିଲ୍ମ ତ ଆମେ ନି ଦେଖିଥାଇ ତାଲି ତ ଦେଖବାର୍ ଲାଗି ଯିବା ସିନେମା ହଲ୍ ଦେଖ୍ମା ବେଲେ ବହୁତ୍ ଭଲ୍ ଲାଗ୍ବା ଉସତ୍ ଲାଗ୍ବା ଫ୍ୟାମିଲି ମାନଙ୍କର୍ ସାଙ୍ଗେ ତ କେହି ଯାଇଥିନି ତାଲି ବେଲେ ଫ୍ୟାମିଲି ମାନଙ୍କର୍ ସାଙ୍ଗେ ଯିମା ବେଲେ ବହୁତ୍ ଭଲ୍ ଲାଗ୍ବା ବି ମଜା ବି ଲାଗ୍ବା ବହୁତ୍ ଏନ୍ଜୟେ କର୍ମା ହଁ ମତେ ତ ବହୁତ୍ ଭଲ୍ ଲାଗ୍ସି ମୋର୍ ବହୁତ୍ ଇଚ୍ଛା ଅଛେ ଫିଲ୍ମ ଦେଖିକିନା ମତେ ବହୁତ୍ ଖୁସି ବି ଲାଗୁଛେ ହଁ ହଁ ମତେ ବି ଆମର୍ ଫ୍ୟାମିଲି ସାରା ତ ସଭେ ଜିମା ବୋଲିଛନ୍ ସଭେ ଖୁସ୍ ବି ଅଛନ୍ ସନ୍ଧ୍ୟାରେ ଯିମା ଦେଖ୍ମା ବେଲେ ବହୁତ୍ ଏନ୍ଜୟେ ବି କର୍ମା ବହୁତ୍ ଭଲ୍ ଲାଗ୍ବା ଫ୍ୟାମିଲି ସାରା ସନ୍ଧ୍ୟାରେ ଯିମା

ଆମେ ସୋମ୍ବାର୍ ଦିନ ଯିମା ସନ୍ଧ୍ୟାରେ ଯିମା ଆଉ ସନ୍ଧ୍ୟାରେ ହେ ଛଅ ବଜେ ଆଡ଼େ ବାହାର୍ମା ହଁ ଛଅ ବଜେ ବାହାର୍ଲେ ତ ଇ ଯାଉନ୍ ଯାଉନ୍ ବହୁତ୍ ଭଲ୍ ବି ହେବା ସିନେମା ବି ଦେଖି ବି ପାର୍ମା ଫିଲ୍ମ ମଜା ହଁ ହଁ ହଁ